ବୃହତ୍ କୃଷି ବ୍ୟବସାୟର ପ୍ରତିଯୋଗିତା କରିବା ଦ୍ୱାରା ଗ୍ରାମାଞ୍ଚଳରେ କ୍ଷୁଦ୍ର ଚାଷୀମାନଙ୍କୁ ବହୁତ ଭଲ ଚାଷ କରିବାରେ କିମ୍ବା କିପରି ସେମାନେ ବହୁତ ପ୍ରଯୁକ୍ତି ବିଦ୍ୟା ଆପଣାଇ ବା ନୂତନ ଟେକ୍ନୋଲୋଜି ଆପଣାଇ ସେମାନେ କମ୍ ସମୟ ଭିତରେ ବିଭିନ୍ନ ପ୍ରକାର ଫସଲ ଅମଳ କରି ସେମାନେ ସ୍ୱାବଲମ୍ବୀ ହେବା ସହିତ ନିଜର ପରିବାରକୁ ପ୍ରତିପୋଷଣ କରିପାରିବେ ଏବଂ ତତ୍ସହିତ ସେହି ରୋଜଗାରରୁ ସେମାନେ ନିଜର ପରିବାରଙ୍କୁ ପିଲାମାନଙ୍କୁ ପଢ଼ାଇବେ ବା ଦେଶର ଗୋଟେ ଶିକ୍ଷିତ ନାଗରିକ କରିବାରେ ସେମାନେ ସହାୟ ହେବେ ଏହା ସେଥିପାଇଁ ବୃହତ୍ କୃଷି ବ୍ୟବସାୟର ବହୁତ ବଡ଼ ଯୋଗଦାନ ଆମର ଗ୍ରାମାଞ୍ଚଳର କ୍ଷୁଦ୍ର ଚାଷୀଙ୍କ ଉପରେ ରହିଅଛି ବୃହତ୍ କୃଷି ବ୍ୟବସାୟରେ କ୍ଷୁଦ୍ର ଚାଷୀମାନେ ବହୁତ କିଛି ନୂତନ ଟେକ୍ନୋଲୋଜି ଶିଖିପାରୁଛନ୍ତି